ଯଦି କୌଣସି କାରଣବଶତଃ ତରକାରୀ ଆଶାନୁରୂପ ହୋଇନଥାଏ ତେବେ ବା ନଷ୍ଟ ହୋଇଯାଇଥାଏ ତେବେ ସେହି ଖାଦ୍ୟଟି ମୁଁ ପୁନର୍ବାର ତିଆରି ନକରି ତାକୁ କିଛି କୌଶଳ ପ୍ରୟୋଗ କରି ଯେମିତିକି ତରକାରୀଟି ଯଦି ଲୁଣିଆ ହୋଇ ଯାଇଥାଏ ସେଥିରେ ଅଟା ପକାଇବା ଦ୍ଵାରା ତାର ଲୁଣ ଅଂଶ କଟିଯାଇଥାଏ ଏହି କୌଶଳ ପ୍ରୟୋଗ କରି ମୁଁ କିଛି ନୂଆ ରେସିପି ସୃଷ୍ଟି କରିଦିଏ